ନୃତ୍ୟ ହେଉଛି ଏକ ବ୍ୟାୟାମ ସଦୃଶ କହିଲେ ଚଳେ ନୃତ୍ୟ କରିବା ଦ୍ୱାରା ଶରୀର ସୁସ୍ତ ରହିଥାଏ କୌଣସି ରୋଗ ମଧ୍ୟ ହୋଇନଥାଏ ନୃତ୍ୟ କରିବା ଦ୍ୱାରା ଶରୀରର ବିଭିନ୍ନ ଦରଜ ପୀଡ଼ା ଆଣ୍ଠୁଗଣ୍ଠି ବିନ୍ଧା ହୋଇନଥାଏ ମଞ୍ଚରେ ନୃତ୍ୟ କଲାବେଳେ ବହୁତ ଖୁସି ଲାଗେ କାରଣ ଲୋକମାନଙ୍କର ତାଳି ଆମ ମାନଙ୍କୁ ଆଗକୁ ବଢ଼ିବାରେ ପ୍ରୋତ୍ସାହନ କରିଥାଏ